ଆଜ୍ଞା ସାଗର ହୋଟେଲ୍ରୁ କହୁଥିଲେ କି ମୁଁ କାମନା ସରକାର କହୁଥିଲି ମୋର ଗୋଟେ ଅର୍ଡ଼ର୍ ଦେବାର ଥିଲା ହେଲେ ମୁଁ ଟିକେ ଭଲସେ ଯାଞ୍ଚ କରିକି ଅର୍ଡ଼ର୍ଟା ଦେବା ପାଇଁ ଚାହୁଁଛି ଯେ ଆପଣଙ୍କର ହୋଟେଲ୍ରେ ଏମିତି କୌଣସି ସୁବିଧା ଅଛି କି ଯେଉଁଟା ମୋର ଅର୍ଡ଼ର୍ଟାକୁ ରେକର୍ଡ଼ କରିପାରିବେ କି କୌଣସି ଆପ୍ କି ୱେବ୍ସାଇଟ୍ ଅଛି କି ଏମିତି ଗୋଟେ ଯେ ମୁଁ ଅର୍ଡ଼ର୍ଟା ଦେବି ଆପଣଙ୍କୁ ମନେ ରଖିବ ସେଇଟା କି ରେକର୍ଡ଼ କରିପାରିବେ ମୋର ଅର୍ଡ଼ର୍ଟାକୁ ନହେଲେ ଆପଣଙ୍କର କର୍ମଚାରୀ କି ଏମ୍ପ୍ଲୟମାନେ ଯଦି ଭୁଲି ଯାଆନ୍ତି ମୋର ସେଇ ଅର୍ଡ଼ର୍ଟାକୁ ଉପରେ ମୋର ପ୍ରୋବ୍ଲେମ୍ ହବ ସେଥିପାଇଁ ଯଦି ଏମିତି କୌଣସି ସୁବିଧା ଅଛି ଆପଣଙ୍କ ପାଖରେ ହେଲେ ଟିକେ ଜଣାନ୍ତୁ କି ଆପ୍ କି ୱେବସାଇଟ୍ରେ ଥିଲେ ମୋତେ ଟିକେ ମେସେଜ୍ କରିଦିଅନ୍ତୁ କି ଏମିତି କିଛି ଅଛି ବୋଲି ମୁଁ ଅର୍ଡ଼ର୍ଟା ଦେବି ସେଥିପାଇଁ ମୋର ଟିକେ ହେଲ୍ପ କରିଦିଅନ୍ତୁ ଏମିତି କିଛି